ସ୍ୱାସ୍ଥ୍ୟ ସେବା କ୍ଷେତ୍ର ମଧ୍ୟରେ ପର୍ଯ୍ୟାୟ ସହଯୋଗ

ସମସ୍ୟାର ସମାଧାନ ରାଜ୍ୟ ବହୁତ ଭଲ ଭାବରେ ଓ ଖୁବ ଧ୍ୟାନର ସହିତ କରୁଛି ଯେପରିକି ଡାକ୍ତରଖାନାରେ ଡାକ୍ତର ଅଭାବ ଯୋଗୁଁ ଆଗ କାଳରେ ଲୋକ ମୃତ୍ୟୁବରଣ କରୁଥିଲେ ହେଲେ ତା'ର ସମସ୍ୟା ସ୍ୱରୂପ ରାଜ୍ୟ ଏବେ ଡାକ୍ତରଖାନାରେ ଅନେକ ଡାକ୍ତରଙ୍କୁ ନିଯୁକ୍ତି ଦେଉଛି ଆଶାକର୍ମୀଙ୍କୁ ମଧ୍ୟ ପ୍ରତି ଗାଁରେ ନିଯୁକ୍ତି ଦେଉଛନ୍ତି ପ୍ରତି ଗାଁରେ ଗୋଟିଏ ଗୋଟିଏ ଆଶାକର୍ମୀର ଆଶାକର୍ମୀ ରହନ୍ତି ଏମିତି ଅନେକ ସହଯୋଗ ସମସ୍ୟାର ସମାଧାନ ରାଜ୍ୟ ଭଲ ଭାବରେ କରୁଛି